ହଁ ପରବର୍ତ୍ତୀ ପିଢ଼ିମାନଙ୍କୁ ଇତିହାସ ଶିଖାଇବା ନିହାତି ଜରୁରୀ ଯେନ୍ତି ଆମେ ଆଗରୁ ଇତିହାସ ପଢ଼ୁଥିଲେ ପଢ଼ୁଥିଲେ ନୁହେଁ ଏବେ ବି ଇତିହାସ ପଢ଼ୁଛେ ଆମେ ବି ପଢ଼ିକି ଆସିଛୁ ଆମେ ପୂର୍ବର ଯେତିକ ଘଟଣା ଯେମିତିକି ଆମେ ଯୋଦ୍ଧା ଆକବର ହଉ ଦେନ୍ ଜାହାଙ୍ଗୀର ହଉ ଦେନ୍ କୋଣାର୍କ ମନ୍ଦିର ଆମ ଓଡ଼ିଶାର କୋଣାର୍କ ମନ୍ଦିର କେମିତି ତିଆରି ହେଇଛି ପୁରୀ ମନ୍ଦିର କେମିତି ତିଆରି ହେଇ ସେମାନେ ଆମ କୋଣାର୍କ ପୁରୀ ସବୁ ଆମ ଓଡ଼ିଶାର ଗର୍ବ ଆଉ ଗୌରବ ତ ସେମାନଙ୍କର ଇତିହାସ ଜାଣିବା ଆମ ପିଲାମାନଙ୍କ ପାଇଁ ନିହାତି ଜରୁରୀ କେଉଁ ହିସାବରେ କେମିତି କୋଣାର୍କ ମନ୍ଦିର ତିଆରି ହେଇଥିଲା କୋଣାର୍କ ମନ୍ଦିର କେତେ ଜରୁରୀ ସେ କୋଣାର୍କ ମନ୍ଦିରକୁ ତିଆରି କରିବା ପାଇଁ କେତେ ବଢ଼େଇ ଲାଗିଥିଲେ କେତେ ସାକ୍ରିଫାଇସ୍ ଦବାକୁ ପଡ଼ିଛି କେତେ ବଳିଦାନ ଦେଇଛନ୍ତି ଲୋକମାନେ ଜାଣିବା ଦରକାର ସେମାନେ ଇତିହାସ ନ ଜାଣିଲେ ଆଗକୁ ସେମାନେ ଯାଇ ସେମାନଙ୍କ ଭଳି କାମ ତ କରିବାକୁ ପଡ଼ିବ ଆମ ଓଡ଼ିଶାକୁ ଆଗକୁ ନବାକୁ ହେଲେ ତ ସେହିପରି ପୁରୀର ଇତିହାସ ବି ଜାଣିବାକୁ ପଡ଼ିବ ଆଗକୁ ଆମ ମେନଲି ଆମ ଭାରତର ଯେଉଁ ସ୍ଵାଧୀନତା ହେଇଥିଲା ସେ ଇତିହାସ ବି ଆମକୁ ଜାଣିବାକୁ ପଡ଼ୁଛି କାରଣ ଆମ ଭାରତକୁ ଇଂରେଜମାନେ ପଶି ଆସିଥିଲେ ଆମ ଭାରତ ସ୍ଵାଧୀିନନତା ଲାଭ କରିଥିଲା ଆମ ଭାରତ ପାଇଁ କେତେ ଲୋକ ନିଜକୁ ବଳିଦାନ ଦେଇଛନ୍ତି ତ ସେସବୁ ଜିନିଷ ଆଜିକାଲିର ପିଲାମାନଙ୍କୁ ଜଣାଇବାକୁ ପଡ଼ିବ କାରଣ ସେମାନେ ଆଗକୁ ଯାଇ ସେହିପରି ଭାବରେ ଆମ ପୂର୍ବପୁରୁଷମାନେ ଯେମିତି ଭାରତକୁ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇ ଦେଇ ଥିଲେ ତ ଆଗକୁ ଯାଇ ଆମ ପିଲାମାନେ ମଧ୍ୟ ସେମିତି ନିଜ ଭାରତକୁ ନିଜ ଦେଶକୁ ବଞ୍ଚାଇବାକୁ ନିଜ ବଳିଦାନ ଦବାକୁ ବି ସେମାନେ ପଛାଇବେନି ତ ସେଥିପାଇଁ ପିଲାମାନଙ୍କୁ ଅଭିଅସଲି ଇତିହାସ ଶିଖାଇବା ଜରୁରୀ ହଁ ଆ ଆଉ ଆମେ ଆମ ପିଲାମାନଙ୍କୁ ମଧ୍ୟ ଇତିହାସ ଆମେ ତ ଶିଖାଇବାକୁ ତ ପଡ଼ିବ ଏସବୁ କାରଣ ପାଇଁ କାରଣ ପିଲାମାନେ ଶିଖିବା ନିହାତି ଜରୁରୀ ଏବେକାର ଯାହା ବି ଇତିହାସ ରହୁଛି ଆଗକୁ ସେଇଟା ବି ସ୍ଵର୍ଣ୍ଣଲିିପି ଭାବରେ ଲେଖା ହେଇକି ରହିବ ଆଗୁକୁ ପିଲାମାନେ ବି ଜାଣିବେ ଆଉ ନିଜ ଦେଶ ପାଇଁ ଲଢ଼େଇ କରିବେ ନିଜ ଦେଶକୁ କାହା ଅଧୀନକୁ ଟେକି ଦେବେନି ତ ସେଥିପାଇଁ ଇତିହାସ ଜାଣିବା ନିହାତି ଜରୁରୀ